ହ୍ୟାଲୋ ହଁ ତୁମର ଚାଷ ଏଇନା କେମିତି ଚାଲିଛି ଜାଣିପାରୁନ ଚାଷୀ ହେଇ ହଁ ହଁ ଚାଷ ଏଇନା କେମିତି ଚାଲିଛି ମକା ଅଛି ନା ମକା ଲଗାଇନ କି ମକା ମକା ଲଗାଇଛ ଆମର ତ ସବୁ ଯେ ପିଆଜ ଲଗାଇନ ବୋଧେ ତୁମେ ପିଆଜ ରସୁଣ ଧାନ ଏଇଥର ତ ଆମ ଆଡ଼େ ମରୁଡ଼ି ହେଲା ତୁମ ଆଡ଼େ

ଆଉ ତୁମର କୋବି ଲଗାଇଛ ଫୁଲକୋବି ଉଲକୋବି ଉଲକୋବି

ଏକରେ ତ ମେଘ ଫେଘ ହେଉନି ଏ ପିଆଜ ଫିଆଯ ଏତେ ଆମର ଭଲ ହେଉନି ତୁମର ହେଉଛି ନା ସବୁ ଜିନିଷ ପରିବା ପତ୍ର

ଆଉ କ'ଣ ସବୁ ଲଗାଇବା ଆ ପରେ ଖରାଦିନକୁ ଆଉ ଏଇନା ମକାଟା ଲଗେଇଲନି ମକା ଏଇନେ ରେଟ୍ ଅଛି ହଁ ହଁ ତୁମ ବିଲାତି ବାହାରୁଛି ନା ବିଲାତି ବାହାରିଥିଲା ନା ଆ ବାଇଗଣ ଫାଇଗଣ ଏଇନା ବାହାରୁଥିବ ଟି ବାଇଗଣଟା ଏବେ ବାହାରୁଥିବ ବି ମାନେ ପାଣି ମଡ଼ାଇ ଦେଲେ ଆଉଥରେ ହେଇଯିବ ନାହିଁ କି

ଆମର ପିଆଜଟା ଏଇନା ବା କୁହୁଡ଼ି ପକାଇ ଦେଇଛି କୁହୁଡ଼ି ପାଇଁ ହେଉନି ପିଆଜ ହେଉ ତାହେଲେ ରଖ ଆଁ